ଆମ ଅଞ୍ଚଳରେ ପାରମ୍ପରିକ ଖେଳ ଗୁଡ଼ିକ ହେଲା ଫୁଟବଲ୍ ଖେଳ ହକି ଖେଳ ଆଉ କ୍ରିକେଟ୍ ଖେଳ ଆଉ ଭଲିବଲ୍ ଖେଳ ବାସ୍କେଟ୍ବଲ୍ ଖେଳ ଏସବୁ ହେଉଛି ଆଉ ପାରମ୍ପରିକ ଖେଳ କ୍ରିକେଟ୍ ଖେଳରେ ଏଗାର ଜଣ ଗୋଟିଏ ତଳରେ ଏଗାର ଜଣ ଆଉ ଅନ୍ୟ ତଳରେ ଏଗାର ଜଣ ଲୋକ ଖେଳନ୍ତି ସେଥିରେ ଅମ୍ପାୟାର୍ ଦୁଇଜଣ ଅମ୍ପାୟାର୍ ଥାନ୍ତି ଆଉ ବ୍ୟାଟସ୍ମ୍ୟାନ୍ ଥାଆନ୍ତି ବଲର୍ ଥାନ୍ତି ୱିକେଟ୍ କିପର୍ ଥାନ୍ତି ତାଙ୍କ ଏମାନଙ୍କ ନେଇକି ଖେଳ ହୁଏ ତା'ପରେ ଦଡ଼େ ବ୍ୟାଟିଂ କରନ୍ତି ଆଉ ଆଉ ଅନ୍ୟ ଦଳ ବୋଲିଂ କରନ୍ତି ସ୍କୋର୍ ହିସାବରେ ତାମାନଙ୍କର ଜିତ ହାର ଜିତ ହାର ସ୍କୋର୍ ଦେଖିକି ସେମାନଙ୍କର ହୁଏ ତା'ପରେ ଫୁଟବଲ୍ ଖେଳ ଫୁଟବଲ୍ ଖେଳରେ ମଧ୍ୟ ଦୁଇ ଦଳ ମଧ୍ୟରେ ଖେଳ ହୁଏ ଦୁଇ ଦଳ ଏଗାର ଜଣ ଗୋଟିଏ ଦଳରେ ଏଗାର ଜଣ ଅନ୍ୟ ଦଳରେ ଏଗାର ଜଣ ଫୁଟବଲ୍ ଖେଳରେ ହୁଏ ଆଉ ଫୁଟବଲ୍ ସେମାନେ ମଧ୍ୟ ଗୋଲ୍ ସ୍କୋର୍ ଦେଖିକି ସେମାନେ ହାରିବା କି ଦେଉ କିମ୍ବା ଜିତିବା ସ୍କୋର୍ ଉପରେ ସେମାନଙ୍କର ନିର୍ଭର କରାଯାଏ ଆଉ ଫୁଟବଲ୍ ଖେଳିବା ଦ୍ୱାରା ଗୋଟିଏ ପ୍ରକାର ମାନେ ଏକ୍ସର୍ସାଇଜ୍ ମଧ୍ୟ ହୁଏ ଦୌଡ଼ିବା ଦ୍ୱାରା ଦେହର ଭଲ ରହିବ ଦେହ ଆଉ ସେଥିପାଇଁ ଖେଳିବାଟା ନିହାତି ଜରୁରୀ ଆଉ ଖେଳିଲେ କୌଣସି ରୋଗ ସେମିତି ହେବ ନାହିଁ ଆଉ ତା'ପରେ ବାସ୍କେଟ୍ ଖେଳ ବାସ୍କେଟ୍ ଖେଳ ମଧ୍ୟ ଆମର ଏପଟେ ବହୁତ ବାସ୍କେଟ୍ ଖେଳନ୍ତି ଆଉ ଛୁଆ ପାଖରୁ ବୟସ୍କ ପିନ୍ଧ ସମସ୍ତେ ପ୍ରାୟ ବାସ୍କେଟ୍ ଖେଳନ୍ତି ଆଉ ଭଲିବଲ୍ ଭଲିବଲ୍ ମଧ୍ୟ ଆମର ଖେଳ ହୁଏ ଭଲିବଲରେ ଆମେ ସମସ୍ତେ ଖେଳୁ ପ୍ରାୟ ଫ୍ରି ଟାଇମ୍ରେ ଆମେ ଭଲିବଲ୍ ଖେଳୁ ବାସ୍କେଟ୍ ଖେଳୁ କ୍ରିକେଟ୍ ଖେଳୁ ଫୁଟବଲ୍ ଖେଳୁ ସମସ୍ତେ ଆମର ଖେଳ ହୁଏ ଆଉ ବ୍ୟାଡ଼୍ମିଣ୍ଟନ୍ ମଧ୍ୟ ଆମେ ଖେଳ ହୁଏ ବ୍ୟାଡ଼୍ମିଣ୍ଟନ୍ରେ ପ୍ରାୟ ଗାଁରେ ବ୍ୟାଡ଼୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ହୁଏ ଟୁର୍ଣ୍ଣାମେଣ୍ଟ୍ରେ ସମସ୍ତେ ଖେଳନ୍ତି ଆଉ ଦୋଳ ସବୁ ବାହାରୁ ଦୋଳ ଆସନ୍ତି ବାହାରୁ ଦୋଳ ଆସିକି ଖେଳ ହୁଏ ଏହିପରି ଭାବରେ ଆମେ ଖେଳନ୍ତି ଏ ପାରମ୍ପରିକ ଖେଳ ଏଇ ଗୁଡ଼ିକ ହେଲା ଆମର ପାରମ୍ପରିକ ଖେଳ ଆଉ ଏତିକି କହୁଛି ବସ୍ ଧନ୍ୟବାଦ